ଆମ ଅଞ୍ଚଳଟି ସହରାଞ୍ଚଳ ଏଠି ଦିନ ବେଳା ବହୁତ ଗାଡ଼ି ଯାତାୟାତ କରେ ଯାହାଫଳରେ ଦିନରେ ବହୁତ ଦୁର୍ଘଟଣା ମଧ୍ୟ ଘଟେ ଏବଂ ସହରାଞ୍ଚଳ ହୋଇଥିବା ଯୋଗୁଁ ଏଠାରେ ରାତିରେ ବହୁତ ଚୋରି ମଧ୍ୟ ହୁଏ ଏହାର ଅଭିଯୋଗ ପୋଲିସ୍ ଷ୍ଟେସନ୍ ନିକଟସ୍ଥ ପୋଲିସ୍ ଷ୍ଟେସନ୍ରେ କଲେ ମଧ୍ୟ କୌଣସି ସୁଫଳ ମିଳେ ନାହିଁ କାରଣ ପୋଲିସ୍ କର୍ମଚାରୀମାନେ ସେଠାରେ ପହଞ୍ଚିବା ବେଳକୁ ସମସ୍ତ କାର୍ଯ୍ୟ ପ୍ରାୟ ସରିଯାଇଥାଏ ତେଣୁ ଏସବୁର ସମାଧାନ ପାଇଁ ପ୍ରଥମେ ପୋଲିସ୍ କର୍ମଚାରୀମାନଙ୍କୁ ନିଜର କର୍ତ୍ତବ୍ୟ ପ୍ରତି ସଚେତନ ହେବା ନିହାତି ଆବଶ୍ୟକ ଏବଂ ଏ ଅଞ୍ଚଳରେ ଯେହେତୁ ସହରାଞ୍ଚଳ ହୋଇଥିବା ଯୋଗୁ ଏଠାରେ ଅଧିକ ପୋଲିସ୍ କର୍ମଚାରୀଙ୍କୁ ନିୟୋଜନ କରିବା ନିହାତି ଆବଶ୍ୟକ